ଆମର ବାବୁମାନକେ ଡାନ୍ସ ଶିଖାବାର ସେଇଠି ଓଡ଼ିଶୀ ନୃତ୍ୟ ଦେଇଯାଅ ଟିକିଏ କମ୍ କର ଦୁଇଜଣ ଯିବେ ଆରୁ ଆଠଶହ ଟଙ୍କା ଦେମୁ ହେବା ନେ ଦେଖ କେନ୍ତା କେନ୍ତାରେ କରେଇ ଦିଅ ରେକର୍ଡ଼ ଡାନ୍ସ ଆରୁ ଓଡ଼ିଶୀ ଡାନ୍ସ ଶିଖାମୁ ରେକର୍ଡ଼ ଡାନ୍ସ ଓଡ଼ିଶୀ ନୃତ୍ୟ ଓଡ଼ିଶୀ କେତେ ହଁ ଶିଖବେ ନାଇଁ ହେଲେ ହଁ ହଁ ନେବି ହଁ ହଁ

ଏଲିନା ହେଡ଼ି ଏଲିନା କେ ପନ୍ଦର ଆର ଲିପୁନ କେ ଚଉଦ କେତେ ଲେଖା ନେଉଛନ୍ତି ହଁ ହଁ ଯେ ନନୀଟା ଟିକିଏ କମ କର ଟିକିଏ ଏବେ ତମର୍ ପାଖେ ପାଇସା ନାଇଁ ଯେ

ହଁ ହଁ